ମାଛ ଧରିବାକୁ ବୃତ୍ତି ଭାବରେ ସବୁଠାରୁ ଆକର୍ଷଣୀୟ ଅଟେ ଏବଂ ଏହା ଅନ୍ୟ ତୁଳନାତ୍ମକ ସାଧାରଣ ବୃତ୍ତି ଠାରୁ ଭିନ୍ନ ଅଟେ କାହିଁକିନା ମାଛ ଧରିବା ଏକ ନିଜେ ସ୍ୱଚାଳିତ ପରେ ଆମେ ନିଜେ ହିଁ ଏକା ଯାଇକି ମାଛ ଧରି ପାରିବା କୌଣସି ସାଙ୍ଗସାଥୀ ନହେଲେ ବି ଚଳିବ କାହିଁକି ନାଁ ବନିଶ ସାହାଯ୍ୟରେ ମଧ୍ୟ ଆମେ ନିଜେ ହିଁ ମାଛ ଧରିପାରିବା କିନ୍ତୁ କୌଣସି ଅନ୍ୟ ସାଧାରଣ ବୃତ୍ତି କରିବାକୁ ଯିବାବେଳେ ଆମକୁ ଯେମିତି ହେଲେ ସହାୟକ ପଡ଼ିଥାଏ ଏକରୁ ଦୁଇ ଜଣଙ୍କର ସହାୟତା ପଡ଼ିଥାଏ ତେଣୁ ନିଜେ ଏଇ ମାଛ ଧରିବାକୁ ବୃତ୍ତି ଭାବରେ ସବୁଠାରୁ ଆକର୍ଷଣୀୟ କଥା ହେଇଥାଏ କାହିଁକିନା ଏଇ ମାଛ ଧରିବାକୁ ନିଜକୁ ଆନନ୍ଦ ଲାଗିବା ସହିତ ଯାହା ଭରଣପୋଷଣ ନିଜେ କରି ପାରିବା ଏବଂ ଏହାଦ୍ୱାରା ଅଧିକ ମାଛ ମାରିବା ଦ୍ୱାରା ମାର୍କେଟ୍ର ମଧ୍ୟ ଏହାକୁ ବିକ୍ରୀ କରିପାରିବା ଏଥିରେ କୌଣସି ହିଁ ପଇସା ଦେବାକୁ ପଡ଼ିନଥାଏ କାହିଁକି ନାଁ ଏବେ ନଦୀ ନାଳରେ ନଦୀମାନଙ୍କରେ ବିଭିନ୍ନ ବଡ଼ ବଡ଼ ନଦୀମାନଙ୍କରେ ଯେପରି ମାଛ ଆସୁଛନ୍ତି ସେକୁ ଜାଲ ଦ୍ୱାରା କିମ୍ବା ବନିଶି ଦ୍ୱାରା ପକେଇ ଆମେ ମାଛ ଧରି ପାରିବା କିନ୍ତୁ ଯଦି ଅନ୍ୟ କୋୖଣସି ବୃତ୍ତି କରିବା ତା' ପାଇଁ ଅତି କମରେ ତ କିଛି ବି ପାରିଶ୍ରମିକ ଆମକୁ ଦେବାକୁ ପଡ଼ିବ ଯଦି ବି ଆମେ ଫଳ ଚାଷ କଲେ କି କ'ଣ କଲେ ତ ଗଛ ଲଗେଇବା ବିଭିନ୍ନ ପ୍ରକାର ହେଉ କିମ୍ବା ଏହାକୁ ପାରିଶ୍ରମିକ ଦେବାକୁ ପଡ଼ିଥାଏ ତେଣୁ ମୋତେ ଏଇ ମାଛ ଧରିବା ବୃତ୍ତିଟି ବହୁତ ଭଲଲାଗେ